ହଁ କୁହ ସକାଳେ ଯଦି ଆସୁ ନାହାଁନ୍ତି ସମସ୍ତଙ୍କୁ ଆମେ ଡାକିଦେବା ଗୋଟେ ମିଟିଙ୍ଗ୍ କରିବା ମିଟିଙ୍ଗ୍ କଲା ପରେ ସକାଳ ସନ୍ଧ୍ୟା ପ୍ରାକ୍ଟିସ୍ କରିବା ହେଲା ଯେ କି ଆଉ ଯେ ଆଉ ଆକିଲକୁ ଯିବା ନହେଲେ ଆମେ ନର୍ଭସ୍ ହୋଇଯାଉଛି ଯେ ହେଉ ଠିକ୍ ଅଛି ମୁଁ ତ କହିବି ଡକାଇବି ଏଇ ମିଟିଙ୍ଗ୍ ଗୋଟେ କରିବା ଆଉ ସବୁ ମେନ୍ କାରଣ ହେଲା ପ୍ରାକ୍ଟିସ୍ ଦରକାର ପ୍ରାକ୍ଟିସ୍ ନେହେଲେ କିଛି ହେବନି ନା ନା ଘର କାମ କର ବର୍ତ୍ତମାନ ନାହିଁ ହେନେ ସେଇ କାମଟା ପ୍ରାକ୍ଟିସଟା ଦରକାର ଆଗେ ପ୍ରାକ୍ଟିସଟା କରି ସାରିକି ଘରକାମ କର କିଛି ପ୍ରୋବ୍ଲେମ୍ ନାହିଁ

ସେଇଟା ତ ସେଇଟା ତ ଠିକ୍ କଥା ପ୍ରାକ୍ଟିସ୍ କରିତେ ପଡ଼ିବ ସମସ୍ତଙ୍କୁ ଡାକତେ ପଡ଼ିବ ହେଲା ଡାକିକରି ଗୋଟେ ମିଟିଙ୍ଗ୍ କରତେ ହବ ମିଟିଙ୍ଗ୍ କଲାପରେ ସମସ୍ତଙ୍କୁ ଯଦି ଏଗ୍ରି ହେବେ ତାହେଲେ ଆମେ ସେ ଆଗେଇବା ନହେଲେ ଆଗକୁ ଯିବାର ନାହିଁ ହେଉ ଠିକ୍ ଅଛି ଆଉ ଦୁଇଟା ତ ଛୁଆ ଆସୁନାହାଁନ୍ତି ତାକୁ ଫେରେ ତାର ବାପା ମାକୁ ଗାର୍ଡ଼ିଆନକୁ କହିତେ ହେବ ଆଉ ସେ ଛୁଆ ଦୁଇଟା ଛୁଆ ନେହେଳେ ତ ହେବନି ଲେଫ୍ଟ ସାଇଡ଼୍ରେ ଜଣେ ନାହିଁ ରାଇଟ୍ ସାଇଡ଼୍ରେ ଜଣେ ନାହିଁ ଆଉ ମିଡ଼ିଲ୍ରେ ଜଣେ ଅଛି ଯଦି ବ୍ୟାକ୍ ସାଇଡ଼୍ରେ ଜଣେ ନାହିଁ ଏସବୁ ଡାକି ଆଣିକି ସେଟିଙ୍ଗ୍ ସାଟିଙ୍ଗ୍ କରିକି ଓପନିଂ କରିବା ପ୍ରାକ୍ଟିସ୍ଟା ହେଲା ମେନ୍ ହଁ ସବୁ ଛୁଆ ହେରା ତ ସେଇ ପଢ଼ୁଛନ୍ତି ଦୁଇ ଚାରିଟା ଛୁଆ ପଢ଼ୁନାହାଁନ୍ତି କାହାର ଏକଜାମ୍ ଅଛି ଏବେ ଏକଜାମ୍ ସରିଲେ ଆହୁରି ଫୁଣି ଇଲେକ୍ସନ୍ ଆଗକୁ ଅଛି ସେଇଲାଗି ଶୀଘ୍ର ଏକଜାମ୍ଟା ହୋଇଯାଇଛି ସେଇଲାଗି ପଢ଼ା ପଢ଼ିରେ ସବୁ ଦୂର ଦୂରା ଚାଲିଛି ଯାଇହବ ଯେ ତା ସାଙ୍ଗେ ସାଙ୍ଗେ ପାଠ ପଢ଼ିବାର ସଙ୍ଗେ ସଙ୍ଗେ ଏୟା ବି ଟିକେ ପ୍ରାକ୍ଟିସ୍ କରିବାକୁ ପଡ଼ିବ ହେଉ ଠିକ୍ ଅଛି ମୁଁ ସେମାନଙ୍କୁ ବୁଝାଇକରି ପାଟି ଦେଇଦେଲେ ଠିକ୍ ହୋଇଯିବ ଆଉ ହେଉ ଠିକ୍ ହେଉ ଠିକ୍ ଅଛି ହଁ ହଁ ମୁଁ ହିଣ୍ଟସ୍ ଦେବି ହେଉ ହେଉ ମୁଁ ହିଣ୍ଟସ୍ ଦେବି ହେଲା ଗୀତରେ ତ ସମସ୍ତଙ୍କର ଆଶା ନା ଏକ ପ୍ରାକ୍ଟିସ୍ଟା ମେନ୍ ତ ପ୍ରାକ୍ଟିସ୍ ଦରକାର ହଁ ହେଉ ଠିକ୍ ଅଛି ହେଉ ତାହେଲେ ପରେ କଲ୍ କରିବି